ସାର୍ ଆମ ନୟାଗଡ଼ ଜିଲ୍ଲାରେ ରଘୁନାଥ ଲଡ଼ୁବାବା ନୀଳମାଧବ ଜଗନ୍ନାଥ ମନ୍ଦିର ଦକ୍ଷିଣ କାଳୀ ମନ୍ଦିର ମଣି ନାଗେଶ୍ଵରି ରଘୁନାଥ ପ୍ରସିଦ୍ଧ ଦଣ୍ଡଯାତ୍ରା ବି ଆମ ମହାଦେବ ବି ପ୍ରସିଦ୍ଧ ହୋଇକି ଅଛନ୍ତି ନୀଳକଣ୍ଠେଶ୍ଵର ଚନ୍ଦ୍ରଶେଖର ନୟାଗଡ଼ ଜିଲ୍ଲାରେ ପ୍ରସିଦ୍ଧ ହୋଇକି ଏଇମାନେ ଅଛନ୍ତି ସମସ୍ତେ